ଶୁଣ ଭାଇ କେନ୍ତା ବୋ ଭଲ୍ ଅଛ ନା ହଁ ତୁମଆଡ଼େ ତ ବୁଲିବୁଲା ହଁ ହଁ ତୁମର୍ ଆଡ଼େ ବୁଲିବୁଲା ଆଇଲି ଯେ କାମ୍ ଗୋଟେ କାମ୍ ଗୋଟେ ଅଛି ବୋ ଧାନ୍ ବୁଣା ଦେଖାଦେବ ଅଛେ କି ନାହିଁ ଲୋକ୍ଲୁକା ନେଇ ମିଲୁଛନ୍ କିନେ ତ ତୁମମାନେ ଫ୍ରି ଅଛ କାଁ ବୋ ଧାନ୍ ଟିକେ କାଟ୍ବାର ଦୁଇ ଚାର୍ ଗଡ଼ କାଟ୍ବାର୍ ଅଛି ହଏ ହଏ ଯେ ହଏ ଯେ ପିଲାପୁଲି ଟିକେ ହଁ ନେବୁ ହେ ଲୋକ୍ ଚାର୍ ପାଞ୍ଚଜଣ ହେଲେ ହେଇଯିବା ନା ଏଇଟା କେନ୍ତା ତୁମେ କେନ୍ତା ଏଥିରେ କାଢ଼ିବ ଯେ ବହୁ ମୂଲିଆ ନେବ ଇଏ ତୁମକୁ ଭୋଜି ବୋଲେ ଭୋଜି ଦେବିଁ ତୁମେ ଯଦି ମୂଲିଆ ନେବ ତୁମେ ଗଲେ ବି ଏ ଗଡ଼୍କେ ଯାହା ନେଉଛନ୍ତି ତାହା ତ ଦେବିଁ ମୁଇଁ ଗୋ ଯିବା ବାବୁ ଟିକେ ଦୂର୍କୁ ଟିକେ ଯିବା ଆର୍ କାଇଁ ନାଇଁଯିବ କାଁ ବୋ ହଏ ହଏ ହଏ ଦିଅ ମାଗୁ ଯାହା ଆରେ ବାବୁ ନେଇ ଆଜିକାଲି ଖାନାପିନା ନେଇ ଦେଲାର୍ କାଣା ପିଆପିଇ ନେଇ ଦେଲାର୍ ହେଉଛି ହେଉଛି କିନ୍ ଜିନିଷ୍ କେଁ ସବୁଦିନେ ସେଟା ଲାଗିଛି ଯେମିତି ଚାଲିଛି ତୁମେ ଟିକେ ଜଲ୍ଦି ବାହାରେ ବା ଆଉ କିଛି ପାର୍ବୋକେ କାଲ୍କେ କାଲ୍କେ କାଲ୍କେ ଟିକେ ଯିବୋ କେଁ ହଁ ହଁ ହଁ ହଁ ହଁ ହଁ ଠିକ୍ ଅଛି ମୁଁ ଆରୁ ହଏ ହେ ପୁଅ ମୁଁ ସବୁ ଦେବିଁ ଏ ଟୁ ଜେଡ଼୍ ସବୁ ଦେବିଁ ନାଇଁ ମୁଁ ଠିଆ ଅଛି ଠିଆ ଅଛି ଠିଆ ଅଛି ନାଇଁ ନାଇଁ ଦେବି କିଛି ଅସୁବିଧା ନାଇଁ ହୁଏ ଆର୍ କାଁ ହେଲା ନାଇଁ କିଛି ଅସୁବିଧା ନାଇଁ ହେବା ଆରାମ୍ସେ ଏକଦମ୍ ପୂଜା ଧାନ ବଡ଼ ଧାନ୍ କରିଦେଲି ଯେ ମୁଇଁ ହ ହ ହଏ ଯୋଡ଼ଦା ଫୋଡ଼ଦା ନାଇଁ ଲାଗ୍ବା କିଛି ନାଇଁ ଲାଗ୍ବା କିଛି ନାଇଁ ହେବା ବଡ଼୍ ଧାନ୍ ସଫାକରି ଦେବୁଁ ମେସିନ୍ କଟିଥିଲୁ ହେଲେ କାଁଣା କାଜି ମେସିନ୍କୁ ନାଇଁ କଟେ ବେକାର୍ ଯିବାକୁ ପଡ଼ୁଛି ନାଇଁ ନିକେ ହେଟା ତ ବହୁତ୍ ତୁମେମାନେ ବି ଯେ ଯାକୁ ବେଶୀ ବୁଲିବୁଲି କରି ଖାବା ଲୋକ ନି ପଳେଇ ଆଇଛେ ହଏ ହଏ ସତ୍ କଥା ତ ଆରୁ ହଁ ହଁ ହଁ ତୁଇ ମୁଁ କାଲ୍କେ କାଲ୍କେ ପର୍ଦିନ୍ ଧରି ଆନିବୁ କେନ୍ତାକରି ମୁଇଁ ତରବରିଆ ନ ଚାହିଁବି ଆର୍କା ଯେନ୍ କାଜ୍ ନାଇଁ କରେ ମୁଇଁ କାଜ୍ କାଜ୍ ନାଇଁକରେ ନେ ହଁ ମୁଁଇ ତୁମକୁ ଖାନାପିନା ଏ ଟୁ ଜେଡ଼୍ ସବୁ ଦେବିଁରେ ପୁଅ ତୁମେ ଜାଣିଲ କେନ୍ ଆଡ଼େ ହେବାର ଦରକାର୍ ନାଇଁ ଆମେ ସବୁକରି ଦେବିରେ ବୁଆରେ ଘରେ ବସି ମୋର୍ ଗୋଟେ ଶୁନ୍ ମୁଇଁ ସବୁତକ୍ ଦେବିଁ

ହଏ ବୋମି ତ ଜାଣିଛେ ବୋଲି ତ ମୁଁଇ ତୋ ପାଖକେ ତୁମ ପାଖକେ ମୁଁ ଆଇଛି ବୋ ଏତକି ଦୁର୍ ଆଇଛେ ଦେଖୁଛୁ କି ନାଇଁ ତେଲ୍ ଖର୍ଚ୍ଚ କଲି ଆର୍ ଏନ୍ତା ହେଲେ ମୋର୍ ପାଖେ କାଁ ବହୁତ୍ ହି ଲୋକ୍ ନାଇଁଥାଇ କା ହେଲେ ମୋ ଗୋଟେ ମନ୍ ନେଇ ବୁଝଲା ଗୋଟେ ବିଶ୍ୱାସ୍ ଆକାରରେ ଗୋଟେ ମୁଇଁ କାମ୍ କରୁଛେ ବୋଲି କାମ୍ କରିଛେ ହଉ ଠିକ୍ ଅଛି ବୋ ତୁଇ ଯିବୁ ବୋଲେ ଯା ହେନ୍ତା ହେଲେ ହଁ ହଁ ତୁଇ ଯିବୁଁ ବୋଲେ ଯାଆଁ ତୋର୍ ଡ଼େରି ବି ହେବା ଠିକ୍ ଅଛେ ମୁଇଁ ତାହାଲେ ମୋର୍ ଡ଼େରି ହେବା ମୁଁ ଯାତି ସାର୍ କାମ୍ ଟିକେ ଅଛି ଯିବି ହଁ ହଁ ହଁ ହଁ ହଁ ଠିକ୍ ଅଛି